ବାବୁ ଆଉ ମାସ ପୁରି ଆସିଲାଣି ଆଉ ଆପଣ ଖବର କାଗଜ ଯେଉଁ ନେଉଛନ୍ତି ତା'ର ପଇସାଟା ଦେଇଥିଲେ ବାବୁ ପଠେଇ ଥିଲେ ପଇସାଟା ବି ମୁଁ ନେଇଥାନ୍ତି

ମୋର ଏଇ ତିନିହଜାର ପାଞ୍ଚ ଶହ ଟଙ୍କାଟି ହେଇଛି ତାହେଲେ ଠିକ୍ ଅଛି

ବିଜ୍ଞାପନ ଦେବେ ଆପଣଙ୍କ ଖର୍ଚ୍ଚ ବେଶୀ ନାହିଁ ହଜାରେ ପନ୍ଦରଶହ ଭିତରେ ଖର୍ଚ୍ଚ ହେବ କିନ୍ତୁ ବିଜ୍ଞାପନଟି ସେତେ ଭଲ ହେବା ଦରକାର କାହା ଉପରେ ଦେବାକୁ ଚାଁହୁଛନ୍ତି ଆଜିକାଲିର ପିଲାମାନଙ୍କ ଉପରେ ଓ କିଛି ଅସୁବିଧା ନାହିଁ ଆମର ପ୍ରଧାନ ବାବୁ ଅଛନ୍ତି ବାବୁଙ୍କୁ ଯାଇ ମୁଁ କଥାବାର୍ତ୍ତା କରୁଛି ପଇସାପତ୍ର ଆପଣ ଟିକେ ପଇସାପତ୍ର କାରଣ ଏ ଜିନିଷରେ ଟିକେ ପଇସା ପତ୍ର ଆଗେଲା ଟିକେ ନଦେଲେ ବିଜ୍ଞାପନଟା ଛପା ହବ ନା ତା'ର ଫୁଣି ଇଞ୍ଚ ଅଛି ସେଣ୍ଟିମିଟର୍ ଅଛି ସେଇ ହିସାବରେ ଦିଆଯିବ ଆମର ବିଜ୍ଞାପନ ବହୁତ ପେପର୍ ପଢ଼ୁଥିବେ ଆପଣ ଦେଖୁଥିବେ ବହୁତ ଲୋକଙ୍କର ବିଜ୍ଞାପନ ବାହାରୁଛି ସେମିତି ବିଜ୍ଞାପନ ଦେବାକୁ ଚାଁହୁଛନ୍ତି ତାହେଲେ ସେମିତି କିଛି ନିୟମ ରହିଛି ତାହେଲେ ଆପଣଙ୍କ ପାଇଁ ମୁଁ ବାବୁଙ୍କ ସହ ଯାଇ କଥା ହେବି ବିଜ୍ଞାପନ ବିଷୟରେ ହଁ ଆହୁରି ବହୁତ ଜିନିଷ ତାଥିରେ କିଛି ନିୟମଗୁଡ଼ିକ ରହୁଛି ଆପଣ ଦେଖନ୍ତୁ ପିଲା ଏଇ ଏଇ ପ୍ରକାରର ବିଜ୍ଞାପନା ଦେଖି ଅନ୍ୟ ପିଲାମାନେ ଉପକୃତ ହେବେ ଏଇ ବିଜ୍ଞାପନକୁ ଦେଖି ଆକର୍ଷିତ ହୋଇ ସେମାନେ ବି ଚାହିଁବେ ମୁଁ ବି ଯଦି ଏମିତି କ୍ଲାସ୍ରେ ଉତ୍ତୀର୍ଣ୍ଣ କରିବି ଯେତେ ଭଲ ମାର୍କ ଆଣିବି ତାହେଲେ ମୋର ବି ଏମିତି ଖବର କାଗଜରେ ବିଜ୍ଞାପନ ବାହାରିବ ଏମିତି ବହୁତ ଜଣେ ଆକର୍ଷିତ ହୋଇ ବହୁତ ପିଲା ପଢ଼ିବାରେ ଲାଗିବେ ନିଜର ଭବିଷ୍ୟତ ଉଜ୍ଜଳମୟ କରିବେ ତେଣୁ ଖବର କାଗଜ ଭାବନ୍ତୁନି ସାର୍ ଖବର କାଗଜ ଏତେ ଛୋଟ ଜିନିଷ ତା ଦ୍ଵାରା ଆମ ଓଡ଼ିଶା ସାରା ଭାରତ ସାରା ସାରା ବିଶ୍ୱ ସାରା ଯେଉଁଠି ଯେଉଁ କୌଣସି ପ୍ରକାରର କିଛି ସମସ୍ୟା ହେଉଛି ସବୁ ସବୁ ଜିନିଷ ଆମେ ଖବର କାଗଜରେ ବାହାର କରୁଛୁ ତାକୁ ଛୋଟିଆ କାଗଜଟେ ଭାବି ଯଦି ଆମେ ଦଶ ଟଙ୍କାଟେ ମୂଲ୍ୟ ବୋଲି ଭାବିଲେ ସେମିତି ହେବନି କାରଣ ଆମ ଓଡ଼ିଶାରେ ସେତେ କମ୍ ପଇସାରେ ମିଳୁଛି ବାହାର ଦେଶକୁ ଯାଆନ୍ତୁ ଏଇ ଖବର କାଗଜ ଲୋକ ପଇସା ଦେଇ ମୋବାଇଲ୍ରେ ଆଜି ଦେଖନ୍ତୁ ଅନଲାଇନ୍ ସବ୍ସ୍କ୍ରିପ୍ସନ୍ ନେଉଛନ୍ତି ଏଇ ଟିଭି ଚ୍ୟାନେଲ୍ ବାଲାଙ୍କର ହଜାର ହଜାର ଟଙ୍କା ଦେଇ କିନ୍ତୁ ଆମର ହଁ ମୁଁ ବାବୁଙ୍କ ସାଙ୍ଗରେ କଥା ହେଉଛି ବାବୁଙ୍କ ସାଙ୍ଗେ ହଁ ମୁଁ ବୁଝିଲି ଆପଣ ବ୍ୟସ୍ତ ହୁଅନ୍ତୁନି ମୁଁ ଯାଇ ପ୍ରଧାନ ବାବୁଙ୍କ ସହ କଥା ହେବି କଥା ହୋଇକି ତମ ପାଇଁ କଥା କରେଇକି ମୁଁ କାଲି ଆସିଲେ ଆପଣଙ୍କ ପାଖକୁ